ମୁଁ ପ୍ରଥମେ ମୁଁ ଆମ ଗାଁର ପୋଖରୀରେ ଅଷ୍ଟମ ଶ୍ରେଣୀରେ ପହଁରା ଶିଖିଥିଲି ଓ ମୋତେ କେହି ପହଁରା ସିଖେଇବା ପାଇଁ ଶିକ୍ଷକ ନଥିଲେ ସେ ପହଁରା ଶିଖେଇବା ପାଇଁ ମୋ ଭାଇ ଥିଲେ ଓ ମୁଁ ପାଣିକୁ ବେଶୀ ଅଧିକ ପାଣିକି ଯାଉନଥିଲି ଓ ମୋତେ ପୋଖରୀରେ ଥିବା ସାପସୂପଙ୍କୁ ଭୟ ଲାଗେନାହିଁ ପୋଖରୀର କୂଳରେ ପହଁରା ସିଖିଲି ଓ ପହଁରା ଶିଖିବା ଦ୍ଵାରା ମୁଁ ଧୀରେ ଧୀରେ ଧୀରେ ମୁଁ ପୋଖରୀ ପାରି ହୋଇପାରିଲି ମଧ୍ୟ ଆଉ ପୋଖରୀରେ ପହଁରି ପାରିଲି ପ୍ରଥମେ ମୁଁ ଯେତେବେଳେ ପହଁରା ଶିଖିଲି ମୁଁ ଟାୟାରଫାୟର ନେଇକି ତାକୁ ଧରିକି ପହଁରା ଶିଖେ ତେଣୁ ମୋତେ ପହଁରା ଶିଖିବାକୁ ଭୟ ଲାଗେନାହିଁ